ରେଡ଼ିଓ ଷ୍ଟେସନ୍ରେ ବହୁତ ଗୁଡ଼ାଏ ପ୍ରୋଗ୍ରାମ୍ ଆସିଥାଏ ଏବେକା ଯୁଗରେ ଲୋକମାନେ ପ୍ରାୟତଃ ଆଧୁନିକଯୁଗ ଆଡ଼କୁ ଗତି କରିବାକୁ ଲାଗିଲେଣି ଘରେ ଘରେ ଟିଭି ଏବଂ ମୋବାଇଲ୍ମାନଙ୍କରେ ଇଣ୍ଟରନେଟ୍ ସୁବିଧା ପ୍ରାୟତଃ ସମସ୍ତଙ୍କ ପାଖରେ ରହିଅଛି ହେଲେ ମଧ୍ୟ ମୁଁ ରେଡ଼ିଓରେ ବାର୍ତ୍ତା ଶୁଣିବାକୁ ପସନ୍ଦ୍ କରିଥାଏ ରେଡ଼ିଓରେ ମୋର ପ୍ରିୟ କାର୍ଯ୍ୟକ୍ରମଗୁଡ଼ିକ ହେଲେ କୃଷି ଦର୍ଶନ ଆର୍ଯ୍ୟଙ୍କର ସହ ବଲିଉଡ଼୍ ସଙ୍ଗୀତ ମଧ୍ୟ ମୁଁ ଶୁଣିବାକୁ ବହୁତ୍ ପସନ୍ଦ୍ କରେ ଅଭୁଲା ସ୍ମୃତି ଆଦି ମୋର ପ୍ରିୟ କାର୍ଯ୍ୟକ୍ରମ ଅଟନ୍ତି ମୁଁ ବଲିଉଡ଼୍ ସଙ୍ଗ୍ ଯେମିତିକି ଅରିଜିତ୍ ସିଂଙ୍କର ଗୀତ ନେହା କକ୍କରଙ୍କର ଗୀତ ଏବଂ ଶ୍ରିୟା ଘୋଷାଲଙ୍କର ଗୀତ ମଧ୍ୟ ଶୁଣିବାପାଇଁ ପସନ୍ଦ୍ କରେ ଆଶା ଏବଂ ଅଲକା ୟଗ୍ନିଙ୍କର ଗୀତ ମଧ୍ୟ ମୋତେ ବହୁତ୍ ଭଲ ଲାଗେ ଓଡ଼ିଆରେ ମଧ୍ୟ ହ୍ୟୁମାନ୍ ସାଗର୍ ଅସୀମା ପଣ୍ଡା ଆଦିମାନଙ୍କର ଗୀତ ମୋତେ ଶୁଣିବାପାଇଁ ବହୁତ୍ ବଢ଼ିଆ ଲାଗେ ଆର୍ଯ୍ୟଙ୍କର ବଲିଉଡ଼୍ ଗୀତ ମଧ୍ୟ ମୋର ବହୁତ୍ ପ୍ରିୟ କୃଷି ଦର୍ଶନରେ କୃଷି ପାଇଁ ଯେଉଁସବୁ ବାର୍ତ୍ତା ଏବଂ ସୂଚନା ଦିଆଯାଇଛି ତାହା ମୋପାଇଁ ବହୁତ୍ ଉପକାରୀ ହୋଇଛି ସବୁପାଇଁ ମୋତେ ରେଡ଼ିଓ ଷ୍ଟେସନ୍ରେ ରେଡ଼ିଓ ଷ୍ଟେସନ୍ ଦ୍ୱାରା ଶୁଣିବା ପାଇଁ ବହୁତ୍ ଭଲ ଲାଗେ